ହଁ କହି ମୋ ମୋର ମାମୁଁ ଦୁଇ ଜଣ ମୋ ବଡ଼ ମାମୁଁ ଯାଆନ୍ତି ବଡ଼ ମାଇଁ ରୋଷେଇ କରନ୍ତି ତାଙ୍କର ଦୁଇଟା ପୁଅ ଦୁଇଟା ଝିଅ ଜଣେ ଦୋକାନ ଦେଇଛନ୍ତି ଆଉ ଜଣେ ବାହାରେ କମ୍ପାନୀରେ କାମ କରନ୍ତି ଦେଇମାନେ ଘରେ ଅଛନ୍ତି ଆଉ ଜଣେ ମାମୁଁ ଝିଅ ଆଉ ଜଣେ ପାଠ ପଢୁଛନ୍ତି ବଡ଼ ମାମୁଁ କାମରୁ ଆସିକି କାମରୁ ଆସିକି ରେଷ୍ଟ୍ ନିଅନ୍ତି କହିବେ ଝିଅ କ'ଣ କରୁଛି ସାନ ମାମୁଁ ଦୋକାନରେ ରୁହନ୍ତି ସନ୍ଧ୍ୟା ବେଳକୁ ଫେରନ୍ତି ସାନ ମାଇଁ ସବୁ ରୋଷେଇବାସ କରି ଡାକନ୍ତି ଆମେ ଦେଇ ଝିଅମାନେ ଆମେ ଯାଉ ସକାଳେ ପୋଖରୀରେ ଗାଧେଇବା ପାଇଁ ସେଠି ଡଙ୍ଗା ଭସାଉ ତା'ପରେ ଚାରିଟା ବେଳେ ଯାଉ କବାଡ଼ି ଖେଳୁ ବୋହୁଚୋରୀ ଖେଳୁ ବୋହୁଚୋରୀ ଖେଳିକି ଆସିଲା ପରେ ଧୋଇ ଧାଇ ହେଇକି ଆସୁ ଘରେ ବସୁ ତା'ପରେ ବର୍ଷା ଚାରିଟା ବେଳେ ଯେତେବେଳେ ବର୍ଷା ହୁଏ ସେତେବେଳେ ଆମେ ଡଙ୍ଗା ଭସାଉ ଡଙ୍ଗା ଭସେଇକି ଆସିକି ତା'ପରେ ସନ୍ଧ୍ୟା ଯେତେ ଲାଇନ୍ ପଳାଇବ ପାଠ ପଢ଼ିବା ପାଇଁ ଅସୁବିଧା ହେବ ତା'ପରେ ଆଉ ପାଠ ନ ପଢି ସମସ୍ତେ ବସିକି ଗୀତ କମ୍ପିଟିସନ୍ କରୁ ସେମାନେ ଗୀତ ବୋଲନ୍ତି ତା'ପରେ ମୁଁ ବି ଗୀତ ଗାଏ ତା'ପରେ କହିବେ ନାଇଁ ନାଇଁ ଗୀତ ଗାଇବୁନି ଏବେ ଗୋଟେ ଗୋଟେ ଗପ ଗାଅ ଗପ କୁହ ଗପ କହିବୁ ସେମାନେ ହଉ କହିଲେ ନା ନା ଠିକ୍ ଅଛି ତୁମେ ତ ସମସ୍ତେ ପାଠ ପଢ କୁହ ଦେଖିବା ପାଠ ପଢ଼ିଲା ବେଳେ ତୁମେ ସବୁ କ'ଣ ଉପକାର କର ମୁଁ କହିଲି ନା ନା ଗଛ ପତ୍ର ଲଗାଅ ନା ନାହିଁ ଯେତେବେଳେ ପାଠ ପଢ ମୁଁ କହିଲି ହଁ ଗଛ ପତ୍ର ଲଗାଉ କିନ୍ତୁ ସେଗୁଡ଼ା ହୁଏନି ଛାଡ଼ କିନ୍ତୁ ଆମେ ଲୁଚିକି ଯାଇକି ସବୁ ୟା ତା ବାଡ଼ିରୁ ପାଠ ନ ପଢି ୟା ତା ବାଡ଼ିରୁ ଯାଇକି ପିଜୁଳି ଚୋରେଇକି ଖାଉ କାହାର କମଳା ହୋଇଥିବ କରମଙ୍ଗା ହୋଇଥିବ ସବୁ ଚୋରି କରିକି ଖାଉ ତାଙ୍କର ଗାଳି ଦିଅନ୍ତି କିନ୍ତୁ ପୁଣି ଆସିକି ଘରେ ଯେତେବେଳେ କମ୍ପ୍ଲେନ୍ ଦିଅନ୍ତି ଆମେ କିନ୍ତୁ ଘରେ ରହୁନା ଲୁଚିକି ପଳାଇଯାଉ ନା ନା ଆମେ ଘରକୁ ଯିବୁନା ଘରେ ପାଟିକରିବେ ଲୁଚିକି ରହୁ ସେ ପୁଣି ଆସିକି ଗାଳି ଦେଇକି ଯାଆନ୍ତି ଆମେ ଯେତେବେଳେ ରାତିରେ ଆସିକି ଘରେ ପହଞ୍ଚୁ ଘରେ ପାଟି କରନ୍ତି କିନ୍ତୁ କିଛି ଶୁଣୁନା ପୁଣି ପର ଦିନ ବି ତା' ପର ଦିନ ବି ସେଇୟା କରୁ ପୁଣି ସ୍କୁଲ୍ ଯିବା ବାହାନାରେ ସ୍କୁଲ୍ ନ ଯାଇ ଯାଇକି ପଳେଇବୁ ନା ନା ଆମେ ସ୍କୁଲ୍ ଯିବାନି ଚାଲେ ତାଙ୍କ ଗଛରେ କଇଁଆ ହେଇଛି ସେଉଠୁ କଇଁଆ ଖାଇବୁ ତା'ପରେ ହଁ ପିଜୁଳି ଚୋରାଇବୁ କିନ୍ତୁ ନାଇଁ ଏମିତି ସବୁ ମାମୁଁ ଘର କଥା